ହଁ ଆଜ୍ଞା ଆମର ବିଜୁ ସ୍ୱାସ୍ଥ୍ୟ ଆମର ବି ସ୍ୱାସ୍ଥ୍ୟ ବୀମା ଅଛି ଆମର ବି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଅଛି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ରହିବା ଦ୍ୱାରା ଗୋଟେ ଗରିବ ଲୋକ ଗୋଟେ ଗରିବ ଲୋକ ଭଲରେ ଚିକିତ୍ସା ହେଇପାରେ ନହେଲେ ତ ଲୋକମାନେ ମରୁଥିଲେ ବଡ଼ ବଡ଼ ରୋଗ ହେଲେ ଲୋକମାନେ ମରୁଥିଲେ ଯେହେତୁ ଲୋକମାନଙ୍କ ପାଖରେ ପଇସା ନଥିଲା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ଛଅ ଲକ୍ଷ ପର୍ଯ୍ୟନ୍ତ ବି ଆମେ ଚିକିତ୍ସା ହେଇପାରିବା ବହୁତ ଉପକୃତ ହେଇଛୁ ଆମେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଦ୍ୱାରା ଯେହେତୁ ଆମ ପାଖରେ ଏତେ ପଇସା ନଥିଲା ତେଣୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ହେବା ଦ୍ୱାରା ଆମର ଯାହା ବିି ଛୋଟ ବଡ଼ ରୋଗ ହେବା ଦ୍ୱାରା ଆମେ ସେହି ରୋଗକୁ ଆମେ ସେ ରୋଗରୁ ମୋ ରୋଗର ମୁକାବଲା କରିପାରୁଛୁ ଯେହେତୁ ଆମ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ରହୁଛି କିଛି ଦୁଇ ମାସ ତଳେ ମୋର ଆଈ ମା'ର ଆଖି ଅପରେସନ୍ ହେଇଥିଲା ସେଇ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ହିଁ ମୋ ଆଈ ମା'ର ଆଖି ଅପରେସନ୍ ହେଇଥିଲା ତା'ର ଛଅ ମାସର ତଳେ ମୋର ବଡ଼ ଭଉଣୀର ପେଟରେ ଗୋଟେ ବଡ଼ ଷ୍ଟୋନ୍ ହେଇଥିଲା ଆମେ ସେ ଷ୍ଟୋନ୍କୁ ଅପରେସନ୍ କରିଥିଲୁ ଆମର ଜଗତସିଂହପୁର ଗୋଟେ ଛୋଟ ଜିଲ୍ଲା ଯେଉଁଠିକି ବେଶୀ ସ୍ୱାସ୍ଥ୍ୟର ସ୍ୱାସ୍ଥ୍ୟ ଚିକିତ୍ସାର ଉପଲବ୍ଧ ନାହିଁ ଆମକୁ ଡକ୍ଟର କହିଥିଲେ ଯେ କଟକରେ ଯାଇକି ଅପରେସନ୍ କରାଇବାର କଟକ ମେଡ଼ିକାଲ ଗୋଟେ ବଡ଼ ମେଡ଼ିକାଲ ସେଠି ବହୁତ ପଇସା ବହୁତ ପଇସା ଦରକାର ଯଦି ଆମେ ସେଠି ଗୋଟେ ପ୍ରାଇଭେଟ୍ରେ ଅପରେସନ୍ କରାଇବା ତେଣୁ ଆମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଦ୍ୱାରା ଆମେ ଅପରେସନ୍ କରାଇଥିଲୁ